ମଉସା ଟିକେ ଶୁଣିଲେ ମୋର ଟ୍ରାନ୍ସପୋର୍ଟ ଏଜେନ୍ସିରୁ ମୁଁ କହୁଥିଲି ଜଣେ ଗ୍ରାହକ ଅଟେ ମୁଁ ମୋର ସାଙ୍ଗମାନଙ୍କ ସହିତ ଏବଂ ତାଙ୍କ ପରିବାର ସହିତ ଗୋଟିଏ ଟ୍ରିପ୍ରେ ଯିବାର ଥିଲା ଆପଣ ଜାଣିଛନ୍ତି କି ଏହି ମାଲକାନଗିରିଠୁ କେଉଁ କ୍ୟାବ୍ ଏବେ ଯିବେ କି ନାହିଁ ଆପଣ ଜାଣିଥିଲେ ମୋତେ ଦୟାକରି ଟିକେ କହିଦିଅନ୍ତୁ ମୁଁ ମାଲକାନଗିରିଠୁ କାଲିମେଲା ଯିବି ମୋ ସାଙ୍ଗମାନଙ୍କ ପରିବାର ସହିତ ତାଙ୍କ ବାପା ମା' ମା'ଙ୍କ ସହିତ ମୁଁ ଗୋଟିଏ ଟ୍ରିପ୍ରେ ଯିବାକୁ ଚାହୁଁଛି ମୁଁ ତ ଏଇଠି ନୂଆ ଆସିଛିି ମୁଁ ତ କିଛି ଜାଣିନି ଆପଣ ଯଦି ଜାଣିଥିବେ ମୋତେ ଟିକେ ଦୟାକରି କହିଦିଅନ୍ତୁ କ୍ୟାବ୍ ଭାଇ ଆପଣ ଏଇ କ୍ୟାବ୍ ନେଇକି ମୋ ସହିତ ଯାଇପାରିବେ କି ମୁଁ ଆପଣଙ୍କ କ୍ୟାବ୍ ବୁକ୍ କରିବାକୁ ଚାହୁଁଛି ମୋର ସାଙ୍ଗମାନଙ୍କ ପରିବାର ସହିତ ଆଉ ମୁଁ ମିଶିକି ଭଡ଼ାରେ ଯିବି ଆପଣ କାଳିମଳା ଯିବେ କି ଭାଇ କାଲିମେଲା ଯଦି ଯିବେ କେତେ ଟଙ୍କା ନେବେ ପାଞ୍ଚଶହ ନେବେ ଭାଇ ହଉ ଠିକ ଅଛି ମୁଁ ଦେଇଦେବି ଆପଣଙ୍କୁ ଆପଣ ଚାଲନ୍ତୁ ଭାଇ ଟିକେ ଜଲ୍ଦି ଚାଲନ୍ତୁ ମୋର ଟିକେ ଅର୍ଜେଣ୍ଟ ଦରକାର ଅଛି ଏଇଠୁ ଯିବା ପରେ ମୋତେ ଆହୁରି ହାଇଦ୍ରାବାଦ ଯିବାକୁ ହେବ ଭାଇ ଆପଣ ଜାଣିଛନ୍ତି କି ଏଇଠୁ କାଲିମେଳାଠୁ ହାଇଦ୍ରାବାଦ କେଉଁ ବସ୍ କିମ୍ବା ଅଟୋ କେଉଁ କ୍ୟାବ୍ ଯିବେ କି ନାହିଁ ଆପଣ ଜାଣିଥିଲେ ମୋତେ ଟିକେ କହିଦିଅନ୍ତୁ ଭାଇ ଜାଇଛନ୍ତି କି ଭାଇ ଓହୋ ଗୋଟିଏ ବସ୍ ଯିବେ ତା ନାଁ ହେଉଛି ଭୈରବୀ ହଉ ଠିକ୍ ଅଛି ଭାଇ ଧନ୍ୟବାଦ ଆପଣଙ୍କୁ ଟିକେ ଶୀଘ୍ର ଚାଲନ୍ତୁ ଭାଇ ମୋର ଲେଟ୍ ହେଇଯିବ ନହେଲେ ବସ୍ ପଳେଇବ ମୁଁ ମୋ ସାଙ୍ଗମାନଙ୍କ ସହିତ ଓ ତାଙ୍କ ବାପା ମା' ସହିତ ଗୋଟେ ଟ୍ରିପ୍ ଯିବାକୁ ଚାହୁଁଛି ଚାଲନ୍ତୁ ଭାଇ ଯିବା ଜଲ୍ଦି ଟିକେ ପହଞ୍ଚିଦେବେ ଆପଣ